ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟ କୃଷିଜାତୀୟ ଦ୍ରବ୍ୟ କହିଲେ ଅନେକ ପ୍ରକାରର ଜିନିଷକୁ ନେଇକି କୃଷକ ଭାଇମାନେ ଆମର ଯେମିତି ପନିପରିବା ଚାଷ ହେଉ କିମ୍ବା ଶସ୍ୟ ଜାତୀୟ ଚାଷ ହେଉ କି ଫସଲ ମଧ୍ୟ କରନ୍ତୁ ସେ ବିଭିନ୍ନ ଟେକ୍ନୋଲୋଜି ମାଧ୍ୟମରେ ଜଳସେଚନ ତା ସହିତ ମାନେ ହଳ କରିବାଠୁ ଧରିକି ମାନେ ବିହନ ବୁଣିବା ବିହନକୁ କେମିତି ଅମଳ କରିବା ସେସବୁ ଜିନିଷକୁ ମଧ୍ୟ ଆମ ଟେକ୍ନୋଲୋଜି ମାଧ୍ୟମରେ ହେଉଛି ତା'ସହିତ କୃଷି ଭାଇମାନେ ମଧ୍ୟ ଆମର କୃଷକ ଅନୁଷ୍ଠାନକୁ ଯାଆନ୍ତି ଯେମିତି ବ୍ଲକ ଯାଆନ୍ତି ବ୍ଲକରେ ଆମର କୃଷି ବିଷୟରେ ଧାରଣା ଦେବା ପାଇଁ କୃଷି ସାର୍ ମଧ୍ୟ ଥାନ୍ତି ତା' ସହିତ ମାନେ ଫସଲ ପନିପରିବା ଫସଲ କେମିତି ସତେଜ ରହିବ ସେଥିପାଇଁ ସେମାନେ କଣ କରନ୍ତି ନା ଜଳର ସେଚନର ବ୍ୟବସ୍ତା ରଖିଥାନ୍ତି ତାସହିତ ଟେକ୍ନୋଲୋଜି ମାନେ ସେ ମାଧ୍ୟମରେ ହଳ କରିଥାନ୍ତି ତା ମାଧ୍ୟମରେ ମଧ୍ୟ ସେ ବିହନ ବୁଣିଥାନ୍ତି ଧାଡ଼ି ଧାଡ଼ି କରି ମଧ୍ୟ ଫସଲ ଡାଲି ଜାତୀୟ ଶସ୍ୟ ହଳଦୀ ଯେ କୌଣସି ଜିନିଷ ହେଉ ନା ନାଇଁ ସେସବୁ ବୁଣନ୍ତି ଏବଂ କୃଷକ ଭାଇମାନେ ଆମର କୃଷି ଜାତୀୟ ଦ୍ରବ୍ୟରେ ଫସଲ ମାନେ ଫସଲ ସହିତ ପନିପରିବା ଚାଷ ମଧ୍ୟ କରିଥାନ୍ତି